ହ୍ୟାଲୋ ହଁ ଏଇଟା ଫୁଡ଼୍ ଜଙ୍କ୍ସନ୍ ହୋଟେଲ୍କୁ ଲାଗିଛି ତ ମୁଁ ତିରିଶ ମିନିଟ୍ ତଳେ ଅର୍ଡ଼ର୍ଟା ଦେଇଥିଲି ଏଇ ପର୍ଯ୍ୟନ୍ତ ମୋ ନିକଟକୁ ଖାଇବା ପହଞ୍ଚିନି ମୁଁ ବର୍ତ୍ତମାନ ମୁଁ ମୋ କାମରେ ଯିବାକୁ ଚାହୁଁଛି ମାତ୍ର ମୁଁ ଏବେ ଖାଇବାପାଇଁ ଅର୍ଡ଼ର୍ଟା ଦେଇଥିଲି ଏପର୍ଯ୍ୟନ୍ତ ଠିକ୍ ଟାଇମ୍ରେ ଖାଇବାଟା ପହଞ୍ଚିପାରୁନି ମୁଁ ଜାଣିପାରିବିକି ଆପଣ ଯେଉଁ ତିରିଶ ମିନିଟ୍ ଟାଇମ୍ ଦେଇଥିଲେ ଖାଇବା ଅର୍ଡ଼ର୍ ହେଇକି ଆସିବାପାଇଁ ଏ ଏ ପର୍ଯ୍ୟନ୍ତ ମୋ ପାଖକୁ ପହଞ୍ଚିପାରୁନି ଅର୍ଡ଼ର୍ଟା ତ ଆପଣ ଆପଣଙ୍କର ଡେଲିଭେରି ବଏକୁ କହି ଠିକ୍ ଟାଇମ୍ରେ ଅର୍ଡ଼ର୍ଟା ପହଞ୍ଚେଇବାକୁ ଚେଷ୍ଟା କରନ୍ତୁ ମୁଁ ନଖାଇ ଏବଂ ମୋ କାମକୁ ନଯାଇ ମୁଁ ଆପଣଙ୍କ ପାଇଁ ବହୁତ ସମୟ ହେଲା ଅପେକ୍ଷା କରିଛି ଆପଣ ଯଦି ଠିକ୍ ଟାଇମ୍ରେ ମୋ ଖାଇବା ପହଞ୍ଚେଇ ଦେଇପାରିବେ ମୁଁ ଖାଇବା ଖାଇ ମୁଁ ମୋ କାମରେ ଯାଇପାରିବି ତ ଆପଣ ଏଇ ତିରିଶ ମିନିଟ୍ ଟାଇମ୍ ଦେଇଥିଲେ ମାତ୍ର ଏପର୍ଯ୍ୟନ୍ତ ମୋ ପାଖକୁ ଖାଇବା ପହଞ୍ଚିନି ତେଣୁ ଆପଣଙ୍କ ପାଖରେ ମୁଁ କିଛି ଫାଇନ୍ ଲଗେଇପାରିବି କି ନା ଆପଣଙ୍କର କେତେଟଙ୍କା କଟି ପାରିବ ଏ କାମ ପାଇଁ ଆପଣ ଠିକ୍ ଟ ଟାଇମ୍ରେ ଖାଇବାଟା ପହଞ୍ଚେଇ ପାରୁନାହାଁନ୍ତି ତ କ'ଣ କରିବା କୁହ ଆପଣ ଯଦି ଠିକ୍ ଟାଇମ୍ରେ ଖାଇବା ପହଞ୍ଚେଇପାରିବେ ବହୁତ ଲୋକ ବହୁତ ଅସୁବିଧାରେ ସମ୍ମୁଖୀନ ହେବାରୁ ବଞ୍ଚିତ ହେବେ ତେଣୁ ଦୟାକରି ଆପଣ ତିରିଶ ମିନିଟ୍ ସମୟରେ ଖାଇବାଟା ପହଞ୍ଚେଇ ଦିଅନ୍ତୁ ନମସ୍କାର